ତ ମୁଁ କହୁଥିଲି ପ୍ରିୟରଞ୍ଜନ ସ୍ୱାଇଁ ଡେଣୁଆବସ୍ତରୁ କହୁଥିଲି ନିମାପଡ଼ା ଆପଣଙ୍କର ଯେଉଁ ଭୁବନେଶ୍ୱର ସ୍ଥିତ ଦୋକାନରୁ ମୁଁ ଆଣିଥିଲି ଏହି ସାତ ଆଠ ଦିନ ତଳେ ଆମ ଘର କାମ ପାଇଁ ସବୁ ଜିନିଷ ପତ୍ର ଆଣିଥିଲି ଇଲେକ୍ଟ୍ରି ସାମାନ ତ ଆପଣ ତ ସେଥିରେ ଆମର ମିସ୍ତ୍ରୀ ବି କହିଲେ ହଁ ସେଇଠୁ ଆଣ ସେ ତ ଭଲ ଦୋକାନ ତ ସେଇଠୁ ଅଣିଥିଲୁ କିନ୍ତୁ ସେଥିରେ କିଛି ବଲ୍ ଆଉ କିଛି ଜଳୁନି ସେହି ସାତଦିନ ଥିଲା କିନ୍ତୁ ଜଳୁନି ନାଇଁ ଇଲେକ୍ଟ୍ରି ଭାଇ ଯେଉଁ ଯାଇଥିଲେ ତାଙ୍କ ଥ୍ରୂରୁ ଯାଇଥିଲୁ ଆମେ ଆଣିଥିଲୁ ନା ଯାଇ ନଥିଲୁ ପ୍ରୋବ୍ଲେମ୍ ନାଇଁ ବଲ୍ ଜଳୁନି ତାର ବି କିଛି ସଟେଜ୍ ପଡ଼ିଲା ଆମେ ଯେତିକି ଲେଖିଥିଲୁ ସେତିକି ବି ଆସିନି ଆମେ ଆମେ ଫିନୋଲେକ୍ସ୍ ନେଇଥିଲୁ

ନା ଦେଇ ନାହାନ୍ତି ଆଜ୍ଞା ଆଜ୍ଞା ତ ସେଥିପାଇଁ ତ ସେଥିପାଇଁ ସେ ମିସ୍ତ୍ରୀ ଆଜ୍ଞା ଆମେ ସେହି ମୁଁ ତ ତାଙ୍କୁ ସାଙ୍ଗରେ ଧରି ଏହି ପରଦିନରୁ ତା ପରଦିନ ଭିତରେ ଯିବି ତିନିଦିନ ଭିତରେ ଯିବି ତ ସେଥିପାଇଁ କ'ଣ କ'ଣ ନେବି କହିଲେ ଟିକେ

ଆଜ୍ଞା ତ ଆପଣ କେଉଁଠି ଥିବେ ସେଦିନ ସେହି ଦୋକାନରେ ଥିବେ ତ

ଆଜ୍ଞା ତ ଆପଣଙ୍କର ଏହି ନମ୍ବର୍ ତ ଆଜ୍ଞା ତ ଆମେ ଦେଖା ହେବା ସେହି ପରଦିନରୁ ତା ପରଦିନ ଭିତରେ ତିନିଦିନ ଭିତରେ ଦେଖାଯିବ ଦେଖା ହେବା ଆଜ୍ଞା ତ ୱାରେଣ୍ଟି ବିଲ୍ ସହିତ ସବୁ ସେ ଭାଇକୁ ମଧ୍ୟ ମୁଁ ନେଇକି ଯାଇଥିବି ଆଉ

ଆଜ୍ଞା ଆଜ୍ଞା